ଭାଇ ମୁଁ ଫୁଲବାଣୀରୁ ଟୀକାବାଲି ଟୀକାବାଲିରୁ ପାବୁରିଆ ଯାଏଁ ଆସିଲି ଏବଂ ମୋ ସାଥିରେ ମୋ ବାପା ମା ଭାଇ ଭଉଣୀ ମୋ ବଡ଼ ଦିଦି ଏବଂ ଜ୍ୱାଇଁଙ୍କୁ ମିଶାଇ ଆମେ ସବୁ ଛଅ ଜଣ ମେମ୍ବର ଟୀକାବାଲିରୁ ପାବୁରିଆ ଯାଏଁ ଆସିଲୁ ଏଥି ଭିତରେ ଆପଣଙ୍କ ପାଖରେ ବସ୍ ଭଡ଼ା ଦେବା ବାବଦକୁ ଅନ୍ଲାଇନ୍ର ସୁବିଧା ଅଛି କି ନାହିଁ ତାହା ମୁଁ ଜାଣିନି କି ଆପଣ ଅନ୍ଲାଇନ୍ ସୁବିଧା ରଖୁଛନ୍ତି କି ନାହିଁ ତାହା ବି ମୁଁ ଜାଣିନି ହେଲେ ଆପଣଙ୍କୁ ନଗଦ ପଇସା ପୈଠ କରିବାକୁ ମୁଁ ସ୍ଥିର କରିଅଛି ଏବଂ ମୋ ଘର ପରିବାର ଲୋକ ମଧ୍ୟ କହୁଛନ୍ତି ନଗଦ ପୈଠ ପଇସା ଦେବା ପାଇଁ ହେଲେ ଆପଣଙ୍କୁ ନଗଦ ପଇସା ଦେବା ପାଇଁ ଆମ ପାଖରେ ସର୍ବ ମୋଟ ପାଞ୍ଚଶହ ଟଙ୍କା ଅଛି ଏହି ପାଞ୍ଚଶହ ଟଙ୍କା ମଧ୍ୟ ଆମେ କୌଣସି ଜାଗାରେ ଖୁଚୁରା କରିନାହୁଁ ଯାହା ଫଳରେ ଏହି ପାଞ୍ଚଶହ ଟଙ୍କା ସେମିତି ହିଁ ରଖା ହୋଇଅଛି ଯଦି ଆପଣଙ୍କ ପାଖରେ ଏହି ପାଞ୍ଚଶହ ଟଙ୍କାର ଖୁଚୁରା ହୋଇପାରିବ ତା ହେଲେ ମଧ୍ୟ ଆପଣ ଆମକୁ ଜଣାନ୍ତୁ ଧନ୍ୟବାଦ